ନିର୍ବାଚନରେ ସ ଅସୁବିଧାର ସମ୍ମୁଖୀନ ହେଉଛି ବିରୋଧୀ ଦଳର ନେତାମାନେ ବ୍ୟାନର ଏବଂ ଗାଡ଼ି ଭଙ୍ଗାରୁଜା କରନ୍ତି ଏବଂ ଲୋକଙ୍କୁ ବିରୋଧୀ ଦଳର ଲୋକ ମଧ୍ୟ ଭଙ୍ଗା ଲୁଟା ଓ ସମ୍ପର୍କ ଟଙ୍କା ଲୁଟ୍ ଭଙ୍ଗାରୁଜା ମଧ୍ୟ କରନ୍ତି ତେଣୁ ରାଜନୀତିକରେ ବହୁତ ସମ୍ମୁଖୀନ ହୋଇଥାଏ ନିଜର ପ୍ରଚାର ଦଳ ଟାଇମ୍ରେ ଅନ୍ୟ ବିରୋଧୀ ଦଳ ଆସିକରି ବିନ ବ୍ୟାନର ଗାଡ଼ି ଓ ଲୋକଙ୍କୁ ପିଟାପିଟି କରନ୍ତି ଓ ଟଙ୍କା ଲୁଟ୍ କରନ୍ତି ଭଙ୍ଗାରୁଜା ମଧ୍ୟ କରନ୍ତି ଦଳର ପ୍ରଚାର ସମୟରେ ଏଇସବୁ ଅସ୍ ଅମକୁ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିବ ତେଣୁ ନିର୍ବାଚନ ସମୟରେ ଭଙ୍ଗାରୁଜା ଓ ଲୁଟ୍ପାଟ ମଧ୍ୟ ହୋଇଥାଏ ନିର୍ବାଚନ ପ୍ରଚାର ଦଳୀୟ ସମର୍ଥକ ଭଙ୍ଗାରୁଜା ଟଙ୍କାଲୁଟ୍ ପାଇଁ ସୁବିଧା ଓ ସୁଯୋଗ